ଆମ ଘରେ ଶୌଚାଳୟ ଅଛି ଏହାର ରହିବାର ଫାଇଦା ହେଉଛି ଆପଣଙ୍କୁ ବାହାରେ ଶୌଚ କରିବାକୁ ପଡ଼ିବ ନାହିଁ ଏବଂ ଏହା ରହିବା ଦ୍ୱାରା ଆମର ପରିବେଶ ସୁରକ୍ଷିତ ହୋଇ ରହିଥାଏ ଏବଂ